ହଁ ମୁଁ ସାଥିୀଙ୍କ ସହ କିମ୍ବା ଗୋଷ୍ଠୀ ସେଟିଂରେ ଯୋଗ ଅଭ୍ୟାସ କରିଛି ଓ ସଖାଳୁ ପାଞ୍ଚଠାରୁ ଉଠି ସାଙ୍ଗମାନଙ୍କ ସହିତ ଉଠି ସମସ୍ତେ ସକାଳୁ ଉଠି ଯାଇ ଆମେ ଦୌଡ଼ି ଦୌଡ଼ି ଯାଇ ଗୋଟିଏ ଫିଲ୍ଡକୁ ପହଞ୍ଚି ଥାଉ ଓ ସାଙ୍ଗମାନଙ୍କ ସହିତ ଦୌଡ଼ିଲା ସମୟରେ ବହୁତ ଆନନ୍ଦିତ ଲାଗେ କାରଣ ସମସ୍ତେ ଦୌଡ଼ିଲେ ବହୁତ ଆନନ୍ଦିତ ଲାଗେ ଓ ସାଙ୍ଗମାନଙ୍କ ସହିତ ଗଲେ ଅନ୍ୟ ପ୍ରକାରର ଖୁସି ମିଳେ ଯାହାକି ଯୋଗ ଅଭ୍ୟାସ କଲା ସମୟରେ ସାଙ୍ଗମାନେ ଅନ୍ୟ ପ୍ରକାରର ଯୋଗ ମଧ୍ୟ ଶିଖାଇଥାନ୍ତି କାରଣ ନିଜେ ଯେଉଁ ଯୋଗ ନ ଜାଣିଥାନ୍ତି ସେଇଟା ମଧ୍ୟ ଶିଖିବାକୁ ମିଳିଥାଏ ଓ ସାଙ୍ଗମାନେ ଯେଉଁ ଜିନିଷ ନ ଜାଣିଥାନ୍ତି ମୁଁ ମଧ୍ୟ ସେଇଟା ଶିଖାଇ ଶିଖାଇବାରେ ଉତ୍ସାହିତ ହୋଇଥାନ୍ତି ତେଣୁ ସାଙ୍ଗମାନଙ୍କ ସହିତ ଯାଇ ବହୁତ ଭଲ ସହାନୁଭୂତି ମିଳିଥାଏ ଓ ବହୁତ ମଜାମସ୍ତିରେ ଗୋଟାଏ ଦିନ ବିତି ଥାଏ ତେଣୁ ସେ ସାଙ୍ଗମାନଙ୍କ ସହିତ ଯିବା ଗୋଟିଏ ଅଲଗା ମଜା ଅଛି ତେଣୁ ସାଥିଙ୍କ ସହ ଯିବାରେ କ'ଣ